ଆମେ ଭାଇ ଭଉଣୀ ତିନି ଜଣ ଦି ଭାଇ ଗୋଟିଏ ଭଉଣୀ ଆମ ସବୁଠୁ ଆମେ ଦି ଭାଇ ଗୋଟେ ଭଉଣୀ ସବୁଠୁ ଆମେ ଖୁସି ଶାନ୍ତି କରୁ ଘରେ ବସୁ ଖୁସି କରୁ ଖୁସି ବାର୍ତ୍ତା କରୁ ସବୁ କରୁ ଦୁଃଖର ଘଟଣା ହଉଛି ଯେ ଭଉଣୀ ଆମର ମ୍ୟାରେଜ କରି ସେ ଅନ୍ୟ ଗାଁରେ ଚାଲି ଯିବାରୁ ଆମେ ନିଜକୁ ଟିକେ ଦୁଃଖିତ ଅନୁଭବ କରୁଚୁ କିମ୍ବା କରୁଚୁ ମୁଁ ନିଜେ ପାଠ ପଢ଼ି କିଛି ମୁଁ ନିଜେ ପାଠ ପଢ଼ି କିଛି ଚାକିରି ନ ପାରିବି ନିଜେ କୃଷି କାମରେ ମୁଁ ବିତାଇ ଅଛି ମୋ ଭାଇ ସେମିତି ପାଠ ପଢ଼ି ଚାକିରି ଚାକିରି ପାଇଁ ପାଠ ପ୍ରିପାର ହେଉଛି ମତେ କୃଷି କାମ କରି ମୁଁ ନିଜକୁ ଟିକେ ଖୁସି ଅନୁଭବ କରି ଚାକିରି ନ କରି ଖୁସି ଅନୁଭବ କୃଷି କାମ କରି ମୁଁ ନିଜେ ଖୁସି ରହୁଛି ପୁଣି ଆମ ଭାଇ ଭଉଣୀ ସମ୍ପର୍କରେ ମୁଁ ନିଜେ ଦୁଃଖିତ ହୋଇ ମୁଁ ନିଜେ ଘରେ ରହି ମୁଁ କୃଷି କାମ କରୁଛି ଭାଇ ସେ ସେମିତି ପାଠ ଶାଠ ପଢ଼ି ଚାକିରି ପାଇଁ ପ୍ରିପାର କରୁଛି ଆଉ